ହଁ ଭାଇ କ'ଣ ଆସିକି ପହଞ୍ଚିଲ ହଁ ଏଇଠି ଆଉ ଏପଟକୁ ଆସ ଯିବା ଚାଲିଚାଲି ଯାଇ କଥାବାର୍ତ୍ତା ହେବା ଆଉ ହଁ ହଉ ଆଉ କ'ଣ କହୁଛୁ ମୁଁ ଏଇଠି ଅଛି ରୋଡ଼୍ରେ ଯାଉଛି ଆଉ ହଁ ତ କ'ଣ କରିବା ସମସ୍ତଙ୍କର ତ ଅସୁବିଧା ସେଇଆ ଆଉ ନବୀନ ବି ତ ସେମିତି କରିଦେଲା ସବୁ କୁଆଡେ କିଛି ବୁଝିବାର ନାହିଁ ଖାଲି ସ୍ତ୍ରୀ ଲୋକଙ୍କର ଏସ୍ ଏଚ୍ ଜି କରିଦେଲା ଆଉ କିଛି ଦେବାର ନାହିଁ ଆଉ ଦୁନିଆ ଅସୁବିଧା କରୁଛି ଆଉ ଆଉ ଷଡ଼ଙ୍ଗୀ ତ ଆମ ଏରିଆକୁ ଆସିଥିଲେ ଆସିକି କହିଲେ ଏହା କରିଦେବି ତାହା କରିଦେବି କିଛି କଲେ ନାହିଁ ଆଉ ଆଉ କ'ଣ ଆଉ ଖବର କ'ଣ କହୁଛ କୁହ ଘରେ ସବୁ କେମିତି ଅଛନ୍ତି

ହଁ କଂଗ୍ରେସ୍ଟା ଭଲ ନ୍ୟାୟ କଥା କହୁଛି ଯେ ସେ ତ ଆସୁନି ଆଉ ତଳେ ପଡ଼ିକି ଅଛି ଆଉ ଆଉ ଇଏ ତ ଏମିତି ଚାଲିଛି ସଂସ୍ଥା ଆଉ କ'ଣ କରିବା ସରକାର ତ ଗଲା ଆଉ ବାତ୍ୟା ଲୋକଙ୍କୁ କି ଅସୁବିଧା ହଇରାଣ କଲା ସବୁ ଏକାଉଣ୍ଟ୍କୁ ପଠାଇ ଦେଲା ଯେ ଲୋକମାନେ ବ୍ୟାଙ୍କ୍ ଯାଇକି ପଇସା ଆଣିଲା ବେଳକୁ କେତେ ଅସୁବିଧାରେ ପଡ଼ିଲେ ସେଇଆ ନୁହେଁ ଆଉ କ'ଣ

ସେଇଆ ନୁହେଁ ଆଉ କ'ଣ ହଉ ସେ ତ ବୁଢା ହୋଇଗଲେଣି କଉ ଆଉ ପାଞ୍ଚ ବର୍ଷ ଆଉ ଆସିବ ଯେ ବି ଜେ ପି ଓ ହଉ ଯାହା ହଉ ଦେଖି ପଡ଼ିକି ଅଛି ତ ନହେଲେ କଂଗ୍ରେସ୍ ସବୁ ଠିକ୍ ନ୍ୟାୟ କଥା କରୁଛି ଇଏ ଅନ୍ୟାୟ କରୁଛନ୍ତି ଉପରକୁ ଉପରକୁ ଯାଉଛନ୍ତି ଆଉ

ହଁ ଆଉ କ'ଣ କରିବା ହଁ ସେମିତି ତ ଆଉ ସେମିତି ଯାହା ଯେମିତି ଦେଉଛନ୍ତି ସେମିତି ଅଧା ବିଦିଆ ଆଉ କାମ ତ ସେମିତି କରୁଛନ୍ତି କେଉଁଠି ରହିଲା କେଉଁଠି ନ ରହିଲା ଆଉ ସେମିତି ରୋଡ଼୍ କାମ ବି ଭଲ ହେଉନାହିଁ ଆଉ ହଁ ଚାଉଳ ବନ୍ଦ ବର୍ଷେ ଯାଏଁ ଏଇନା ଖାଇବା ମାଗଣା ବସିକି ଆଉ କ'ଣ ଅସୁବିଧା

ହଁ ଆମ ଘରେ ଜଣେ ଅଛନ୍ତିରେ ଏଇ ସେଇ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ୍ ଚାଉଳ ଇଏରେ ପାଆନ୍ତି ହଉ ହଉ